ଆଜିକାଲିକା ପିଲାମାନେ ଖେଳିବା ପାଇଁ ଉତ୍ସାହିତ ହେଉନାହାନ୍ତି କାରଣ ସେମାନଙ୍କର ସ୍କ୍ରିନ ଟଚ ହୋଇଯିବାରୁ ହୋଇଯିବା କାରଣରୁ ସେମାନେ ଖେଳିବା ପାଇଁ ପସନ୍ଦ କରୁନାହାନ୍ତି ଆମେ ତାଙ୍କୁ ଖେଳିବା ପାଇଁ ଆଗ୍ରହ କରେଇବା ପାଇଁ ବଡ଼ ବଡ଼ ଖେଳାଳି ଓ ଏବଂ ବାହାର ବାହାର ଗେମକୁ ଆକର୍ଷଣ କରିବା ପାଇଁକି ତାଙ୍କୁ ଉତ୍ସାହିତ କରିବା ସେମାନେ ଅଧିକ ଖେଳରେ ମନୋଭାବ ଦେବେ ଶରୀର ସୁସ୍ଥ ରହିବ ଏବଂ ମାନସିକ ଦୁଶ୍ଚିନ୍ତା ଦୂର ହେବ ସେମାନଙ୍କର ଅସ୍ଥି ଅସ୍ଥି ଭଲ ରହିବ ଏବଂ ସେମାନେ ସୁସ୍ଥ ସବଳ ହୋଇକି ରହିବେ ରୋଗମୁକ୍ତ ହୋଇକି ରହିବେ ଖେଳିବା ପାଇଁକି ଏହିସବୁ କାରଣ ହେତୁ ଆମେ ତାଙ୍କୁ ଖେଳିବା ପାଇଁକି ଉତ୍ସାହିତ କରିବା